ବିବାହ ଭଳି ବଡ଼ କାର୍ଯ୍ୟକ୍ରମରେ ଅଧିକ ପରିମାଣର ପାଣି ବ୍ୟବସ୍ଥା କରିବା ପାଇଁ ଆମେ ଟ୍ୟାଙ୍କର୍ ବ୍ୟବହାର କରୁ ଏବଂ ପିଇବା ପାଇଁ ପାଣି ଗୋଟେ ଅଟୋ ହେଉ ପିକ୍ଅପ୍ ହେଉ ପିଇବା ପାଣି ଧରିକି ଆସୁ

ଯଦି ପାଣି ସଟ୍ ହୁଏ ତାହେଲେ ପାଣି ଟିୱଲ୍ରୁ ମୋଟର୍ ଲଗାଇଥାଉ

ପାଣି ଏବଂ ପାଣି ହଁ ସେହି ପାଣିରେ ବିବାହର କାର୍ଯ୍ୟକ୍ରମ ସବୁ ସରିଲା ପରେ ଡିସ୍ଫିସ୍ ଧୁଆଯାଏ ଇଏ ସିଏ କରାଯାଏ ଇତ୍ୟାଦି ଇତ୍ୟାଦି କରାଯାଏ